ବ୍ୟବସାୟ କହିଲେ କ୍ଷୁଦ୍ର ଶିଳ୍ପ ବଡ଼ ଶିଳ୍ପକୁ ବୁଝାଏ ଯେତେ ବ୍ୟବସାୟ ପ୍ରତିଷ୍ଠାନ ଅଛି ସେ ବ୍ୟବସାୟ ପ୍ରତିଷ୍ଠାନ ଲୋକ କ୍ଷୁଦ୍ର ଶିଳ୍ପ ଉତ୍ପାଦ ଆଉ ବଡ଼ ଶିଳ୍ପର ଉତ୍ପାଦକୁ ସେମାନେ ନେଇକି ବିକ୍ରି ବ୍ୟବସାୟ କରନ୍ତି ଉଦାହରଣ ସ୍ଵରୂପ ଗୋଟିଏ ଦିଆସିଲି ହେଉ ସାବୁନ ହେଉ ଡିଟରଜେଣ୍ଟ ହେଉ ଏଗୁଡ଼ାକ ସବୁ କ୍ଷୁଦ୍ର ଶିଳ୍ପର ଉତ୍ପାଦ କିନ୍ତୁ ଆମେ ପଳେଇବା ବଡ଼ ଶିଳ୍ପର ଉତ୍ପାଦ ହେଉ ଆପଣଙ୍କର ଛୁଞ୍ଚିଠାରୁ ଆରମ୍ଭ କରି ଯେଉଁ ବଡ଼ ବଡ଼ ରହିଛି ନଟବୋଲ୍ଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଧରନ୍ତୁ କାର ଟ୍ରକର ଯନ୍ତ୍ରାଂଶ ବିଭିନ୍ନ ମେସିନାରି ଯନ୍ତ୍ରାଂଶ ଏଗୁଡ଼ାକ ସବୁ ବୃହତ ଶିଳ୍ପ ବଡ଼ଶିଳ୍ପ ଏଇତି ଆପଣ ଦେଖନ୍ତୁ ସିମେଣ୍ଟ ଗୋଟିଏ ବଡ଼ ଶିଳ୍ପ ତେଣୁ ଖାଲି ଯେ ଏଗୁଡ଼େ ସେ ବ୍ୟବସାୟ ହେବ ଯେ ଖାଲି କ୍ଷୁଦ୍ର ଶିଳ୍ପର ପ୍ରଡ଼କ୍ଟ ରଖିଲେ ହେବ କି ନହେଲେ ଖାଲି ବଡ଼ ଶିଳ୍ପର ପ୍ରଡ଼କ୍ଟ ରଖିଲେ ସେମିତି ନାହିଁ କ୍ଷୁଦ୍ର ଶିଳ୍ପର ପ୍ରଡ଼କ୍ଟ ରହିବ ବଡ଼ ଶିଳ୍ପର ପ୍ରଡ଼କ୍ଟ ରହିବ ହେଲେ ବ୍ୟବସାୟ ଚାଲିବ ଏବଂ କ୍ଷୁଦ୍ର ଶିଳ୍ପ ଚାଲିବ ବଡ଼ ଶିଳ୍ପ ଚାଲିବ ଆଉ ବଡ଼ ଶିଳ୍ପ ଚାଲିବାକୁ ହେଲେ କ୍ଷୁଦ୍ର ଶିଳ୍ପର ପ୍ରଡ଼କ୍ଟ ବଡ଼ ଶିଳ୍ପରେ ଲାଗିବ ହେଲେ ବ୍ୟବସାୟଟା ଠିକରେ ହୋଇପାରିବି